ମୁଇଁ ବରଗଡ଼ରୁ ସମ୍ବଲପୁର କେ ବସ୍ ନୁ ବସି କିରି ଅନେକ ଥର ଯାଏଛେଁ ଆଉ ବସ୍ରେ ବସ୍ ଷ୍ଟାଣ୍ଡରୁ ବସ୍ଲା ବେଲେ ମୁଇଁ ଦେଖ୍ସି ଯେ କାଣା ହେସି କିନି ବସ୍ର ଉପରେ କେରିଅର ଅଛେ ସେଇ କେରିଅରରେ ଆମର ବରଗଡ଼ ନୁ ଯେନ୍ ସାମାନ୍ ମାନେ ଯିବାର୍ କଥା ସବୁ ଉପରେ ଲୋଡ଼ କରିଥିସନ ସବୁ କେରିଅର ଉପରେ ଆଉ ସାଇଡ଼୍ ବସ୍ର ସାଇଡ଼୍ ସାଇଡ଼୍ରେ ଯେନ ଝରକାମାନେ ଅଛେ ସେନୁ ଗ୍ଲାସ୍ମାନେ ଫିଟିଙ୍ଗ୍ ହେଇଛେ ଆଉ ଗ୍ଲାସ୍ ମାନେ ପୁରା ପୁରା ନାଇଁ ଦିଅନ ଅଧା ଅଧା ଦେଇ ଦିସନ୍ ଲାଗି ହାୱା ଟିକେ ଆସ୍ବା ଗରମ ନାଇଁ ଲାଗ୍ବା ବୋଲିକରି ଆଉ ବସ୍ରେ ବସ୍ ଚଲାବାର ଆଗରୁ ଡ୍ରାଇଭର୍ କାଣା କରୁଥିସନ ବସ୍ର ଡିଜେଲ୍ ଆଉ ରେଡ଼ି ୱାଟର୍ରେ ପାଣି ଚେକ୍ କରି ନେଇ ଥିସନ୍ ଆଉ ଡିଜେଲ୍ ପାଣି ମାନେ ଡିଜେଲ୍ ଭରି ନେଇ ଥିବେ ଆଉ ରେଡି ୱାଟର୍ରେ ପାଣି ଭରି ନେଇ ଥିସନ ଆଉ ବସ୍ରେ ଗଲାବେଲେ ବୋଲେ ବସ୍ ବି ବହୁତ ସତର୍କରେ ଡ୍ରାଇଭର୍ ଚଲାସନ୍ ସେଥିର ଲାଗି ସେନୁ ଶହ ଶହ ଲୋଗ ବସି ଥିସନ୍ ଆଉ ସେନୁ ତାକର ଧ୍ୟାନ ଇଆଡ଼େ ସିଆଡ଼େ ନାଇଁ କରନ୍ ସେଥିର ଲାଗି ଜଣେ କର ଉପରେ ଶହେ ଲୋକର୍ ନିର୍ଭର ସେଥିର୍ ଲାଗି ଡ୍ରାଇଭର୍ ଯିଏ ବି ଲେସି ତାମାନେ ସତର୍କ ହିସାବେ ବସ୍ ଚଲାସ୍